ଆଜ୍ଞା ମୁଁ ଅର୍ଡ଼ର ବୁକିଂ କରିଥିବା କ୍ୟାବ୍ ଏପର୍ଯ୍ୟନ୍ତ ମୋ ପାଖରେ ପହଞ୍ଚିନି ମୋତେ ମୋର ମୁଁ ଦେଇଥିବା ଲୋକେସନ୍ ଅନୁସାରେ ଏପର୍ଯ୍ୟନ୍ତ ମୋ ପାଖରେ କ୍ୟାବ୍ଟି ଆସି ପହଞ୍ଚିନି ତ ମତେ ବହୁତ ବିଳମ୍ବ ହେଉଛି ମୋ କାର୍ଯ୍ୟ ପାଇଁ ତ ମୁଁ ଜମା ବି ସଟିସ୍ଫାଏଡ଼୍ ନୁହଁ ଆପଣଙ୍କର ଏଭଳି ଡିଲେ କାମ ପାଇଁକା ତ ଆପଣ ଜଲ୍ଦି କ୍ୟାବ ଆଣିକି ଆସନ୍ତୁ ହ ମୁଁ ମୋର ପୂର୍ବ ସ୍ଥାନ ଠିକଣା ଦେଇଥିଲି ତୀର୍ତ୍ତୋଲ ତ ଆପଣ ସେଠିକି ଆସଥିଲେ ନାହିଁ ତ ମୋତେ ଲେଟ୍ ହେଲା ମୋ କାର୍ଯ୍ୟ ପାଇଁ ତ ମୁଁ ଏବେ ମଣିଜଙ୍ଗାକୁ ଆସିଯାଇଛି ଆପଣ ଏଇଠାରୁ ଆସିକି ମତେ ପିକଅପ୍ କରନ୍ତୁ ଏପର୍ଯ୍ୟନ୍ତ ଡ୍ରାଇଭର ଆସୁନି ତ ଆପଣ ଦୟାକରିକି ଟିକେ ଆସନ୍ତୁ ନାଇଁ ତ ଦୟା ଏହି କ୍ୟାବକୁ ମୁଁ ବାତିଲ କରିବାକୁ ଚାହୁଁଛି ଏ ଏବେ ଯାଏଁ ଅର୍ଡ଼ର କରିବାର ଅଧଘଣ୍ଟା ହେଲାଣି କିନ୍ତୁ ମୋ ପାଖରେ ମୋ କ୍ୟାବ୍ଟି ଆସି ପହଞ୍ଚିନି ତ ଏତେ ଡିଲେ କଣ ପାଇଁ ହଉଛି ମୁଁ ବହୁତ ପ୍ରୋବ୍ଲେମ ଫେସ୍ କରୁଛି ଏଥିପାଇଁ ଆପଣଙ୍କୁ ଆପଣ ଦାୟୀ ହେବେ ଜଲ୍ଦି ଆସନ୍ତୁ ଏହି ସ୍ଥାନରୁ ମୋତେ ପିକଅପ୍ କରନ୍ତୁ ମୁଁ ଚାହେଁ ମୋର କାର୍ଯ୍ୟରେ କୌଣସି ବିଳମ୍ବ ନ ହଉ ସେଥିଲାଗି ଆପଣ ମୋତେ ମୋ ମୋର ଦେଇଥିବା ଠିକଣା ଅନୁସାରେ ମୋତେ କି ପିକଅପ୍ କରନ୍ତୁ କଣ ପାଇଁ କି ଏପରି ଭୁଲ ଆପଣଙ୍କ ଦ୍ୱାରା ହଉଛି

ତ ମୋ ଜିନିଷଟି ଏପର୍ଯ୍ୟନ୍ତ ମୁଁ ବୁକ୍ କରିଥିବା କ୍ୟାବ୍ଟି ମୋ ପାଖକୁ କ'ଣ ପାଇଁ ଆସିନି ମୁଁ ଆପଣଙ୍କ ନାଁରେ କମ୍ପ୍ଲେନ କରିବି ନାଇଁ ତ ମୋର ମୋ କ୍ୟାବ ବାତିଲ କରନ୍ତୁ ମୁଁ ଚାହୁଁନି ଯିବା ପାଇଁ ଆପଣଙ୍କ ସହିତ ପ୍ଲିଜ ନା ମୁଁ ରହିପାରିବି ମୁଁ ରହୁଛି